ନମସ୍କାର୍ ନମସ୍କାର୍ ଆସୁନ୍ ଆସୁନ୍ ହଁ ହଉନ୍ ତାକୁ ସେନ ଦେ ହଁ ଆସୁନ୍ ତ ଖାଇ ଦେଖୁନ୍ ଫେର୍ କହିବେ କେନ୍ ହଣ୍ଡରେଟଫୁଲ୍ କ୍ଷମତା ଆମର୍ ତ ନାଇଁ ବୁଝିଲେକି ହଁ ଆସନ୍ ହୋ ଇଞ୍ଜିନିୟର୍ ମାନେ ବି ଆସନ୍ ବଡ଼ ବଡ଼ ଲୋକମାନେ ବି ଆସନ୍ ତୁମେ ଥରେ ଖାଇ ଦେଖୁନ୍ ନ ଖାଇ ତ ଦେଖୁନ୍ ଫିର୍ କହିବେ ହେଲା କହିବେ ଆଉ ମକା ନାଇଁ ବୋଲି ହେଲା

ଆଊ ହଁ ଆରେ ଭଲ୍ ଲାଗବା ପୂରା ଗ୍ୟାରେଣ୍ଟି ପୂରା ଗ୍ୟାରେଣ୍ଟି କହୁଛେ ଭଲ୍ ଲାଗବା ଭଲ୍ ନାଇଁ ଲାଗଲେ ତୁମ ପଇସା ରିଟର୍ଣ୍ଣ ବୁଝିଲେ କି ନେଇଁ ଆଉ ଏକଲା ଆସିଛନ୍ କି ଫ୍ୟାମିଲିକେ ସାଥ୍ ଫ୍ୟାମିଲି ସାଙ୍ଗେ ଆସିଛ ହଁ ହଁ ସବୁ ଡାକୁନ୍ ଥରେ ଖାଇ ଦେଖୁନ୍ ହେଲା ଆମର୍ ଇନୁ ହଁ ହଁ ଆମର୍ ଏଟା ହେଇଗଲାନ ଦୁଇ ବର୍ଷ ଆଡ଼େ ହେଲା ହଁ ଦୁଇ ବର୍ଷ ଆଡ଼େ ହେଇଗଲାନ ତୁମେ ଡାକେବୁ ହଁ ନା ଠିକ୍ ଠାକ୍ ଅଛି କାଣା କାଣା ଆଉ ବୋଲେ ତରକାରୀ ବୋଲି ନା କହିଲେ ଆଉ କ'ଣ ଚିକେନ୍ ବି ଟିକେ ଚଲଛି ଆଉ ବାକି ଆମର୍ ତରକାରୀର୍ ଫେମସ୍ ହେବାର ତ କୋରାପୁଟ୍ର ତରକାରୀ ଆମର୍ ତରକାରୀ ଯୋଗୁଁ ଆମ ଦୋକାନ୍ରେ ଫେମସ୍ ଅଛି ଆଇଟମ୍ ଆମର୍ ଆଇଟମ୍ ହେନ୍ତା କିଛି ନା ଦଉ ଆମର୍ ଯେନ୍ ଟେଷ୍ଟ୍ ନାଇନ କେଁ ଟେଷ୍ଟ୍ ଭଲ୍ ଦେଉଛୁ ଆମେ ସବୁର ମେନ୍ ହେଲା ତରକାରୀ ଟେଷ୍ଟ୍ ଥରେ ଖାଇ ଦେଖୁନ୍ ତାପରେ ମୁଇଁ ଆପଣଙ୍କୁ କହିମି ହେଲା ଆପଣ୍ ଚିନ୍ତା ନାଇଁ କରୁନ୍ ଆଉ କୋ ଠିକ୍ ଜାଗାନେ କେ ଆପଣ୍ ଆଇଛନ୍ ହେଲା ଆମର ଏଇ ହୋଟେଲ୍ ପୂରା ଏଇ କୋରାପୁଟ୍ନୁ ଫେମସ୍ ଅଛି ବୁଝିଲେକି ଆପଣ୍ ଥରେ ଖାଇ ଦେଖୁନ୍ ଫେର୍ କହେବେ ଆଉ ତୁମ ଫ୍ୟାମିଲି କେତେ ଦୂର ହଁ ସେମାନଙ୍କୁ ବି ଡାକନ୍ ସବେ ଖାଇବେ ଫେର୍ କହିବେ ମୋତେ ହେଲା ଆମର୍ ଏନିକୁ ଏଇ ଷ୍ଟୁଡ଼େଣ୍ଟ୍ମାନେ ବି ଆସନ୍ ଓ ସେଲେବ୍ରିଟୀମାନେ ବି ଆସନ୍ ମାନେ ବି ଆସନ୍ ହୁଁ ଷ୍ଟୁଡ଼େଣ୍ଟ୍ମାନେ ହଁ ହଁ ଥରେ ଖାଅ ତୁମେ ମାନେ ଏଇ ବାକି ଜାଗା ତ ଖାଇଥିବ

ମାଲିକ୍ ସମାନ୍ ହେ ନା ଆଁ ମାଲିକ୍ ବି ମୁଇଁ ହେ ମ୍ୟାନେଜର୍ ବି ମୁଇଁ ହେ

ଅଛନ୍ତି କୁଡ଼ିଏଟା ଆଡ଼େ

ହଁ କଥାବାର୍ତ୍ତା ହୁଅନ୍ତି ଲୋକେ ହୁଁ ହୁଁ ଆପନ୍ ଥରେ ଖାଇ ଦେଖୁନ୍ ହେଲା ହ୍ୟାଲୋ ଶୁଣୁ କହିଲି ପରା ଦୁଇ ବର୍ଷ ହେଲାନ୍ ଖୋଲିଛି ଏଇଟା ହେଲେବି ହେଲେବି ଏମିତି ପଚାଶ୍ ତକ୍

ତୁମେ ଆସୁନୁନ୍ ତୁମେ ଆସିଛନ୍ ଠିକ୍ ଜାଗା ଦେଖି ତୁମେ ଆସିଛ ହେଲା ତୁମେ ଇନୁ ଖଅ ତରକାରୀ ଯେ ଟେଷ୍ଟ୍ ଫେର୍ ମୋତେ କହିବ ଠିକ୍ ତ ହୁଁ ହେଲା ବସୁନ୍ ବସୁନ୍ ଶୁଣୁନ୍ ଶୁଣୁନ୍ ହେଲେ ଆପଣ୍ ବସୁନ୍ ହଁ ତୁମେ ବସୁନ୍ ଏବେ ଆରାମ୍ସେ ଖାଏବା ଆଉ ମୋତେ ଗଲାବେଳେ କହିକି ଯିବେ ଆଜି ଆମର ସବୁଦିନ୍ ସ୍ପେଶାଲ୍ ଥିସି ଏ ଆଜି ହଁ ଠିକ୍ ଅଛି ଆଜି ଆପଣ୍ ଆସୁନ୍ ବସୁନ୍ ଖାଉନ୍